ଆମର ଧର୍ମରେ ଅନେକ ପର୍ବପର୍ବାଣି ପାଳନ କରାଯାଏ ସେଥିମଧ୍ୟରୁ ନୂଆଁଖାଇ ମାର୍ଗଶିର ଗୁରୁବାର ରଥଯାତ୍ରା ଗଣେଶ ପୂଜା ସରସ୍ଵତୀ ପୂଜା ଦଶହରା ଅନ୍ୟତମ ବିଭିନ୍ନ ପର୍ବ ଲାଗି ବିଭିନ୍ନ ପ୍ରକାରର ଭୋଗ ବି ଲଗା ହେସି ସେଥିର୍ ମଧ୍ୟରୁ ଗଣେଶ ପୂଜାର ଲଡ଼ୁ ଭୋଗ ଦଶହରାରେ ଅଗସ୍ତି ଫୁଲ ତରକାରୀ ନୂଆଁଖାଇର ପିଠା ମଣ୍ଡା ଅନ୍ୟତମ ଏହିପରି ଅନେକ ଭୋଗ ଲାଗିଥାଏ ଆର୍ ଇ ଭୋଗ ସବୁ ଭଗବାନଙ୍କୁ ସମର୍ପଣ କରି ସମସ୍ତେ ଖାଏସନ୍